ଆମେ ମଞ୍ଜିରୁ କିଛି କିଛି ଗଛ ଲଗାଇଥାଉ ଯେପରିକି କାକୁଡ଼ି କଖାରୁ କଲରା ବାଇଗଣ ଭେଣ୍ଡି ଇତ୍ୟାଦି ଲଗାଇଥାଉ ଅନେକ ଗଛ ଆମ୍ବ ପଣସ ପଣସ ଲେମ୍ବୁ ପିଜୁଳି ଇତ୍ୟାଦି କଲମୀ ଗଛ କରିଥାଉ